ଆମ ଅଞ୍ଚଳର ଛାତ୍ର ଛାତ୍ରୀମାନେ କିପରି ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ଇଞ୍ଜିନିୟରିଂ ଏବଂ ଗଣିତ କ୍ଷେତ୍ରରେ ମାନେ କିପରି ଆଗକୁ ଯିବେ ସେଥିପାଇଁ ସରକାର ବହୁତ କିଛି ସୁବିଧା ସୁଯୋଗ ମାନେ କରି ସାରିଲେଣି ଯେପରିକି ମାନେ ଯେପରିକି ଫାଇଭ୍ ଟି ସ୍କୁଲ୍ ଖୋଲି ଖୋଲି ଦେଲେ ସ୍ମାର୍ଟ୍ କ୍ଲାସ୍ ରୁମ୍ ବି କଲେ ସ୍ମାର୍ଟ୍ ବୋର୍ଡ଼୍ ବି କଲେ ମାନେ ପିଲାମାନେ ସେ ସ୍ମାର୍ଟ୍ ବୋର୍ଡ଼୍ରେ ପାଠ ପଢ଼ିବା ପାଇଁ କିମ୍ବା ଆଉ ଏମିତି ମାନେ ବହୁତ ମାନେ ଯେମିତି ମାନେ ବହୁତ ସୁବିଧା ସୁଯୋଗ ମାନେ ଏମିତି କରିଦେଇଛନ୍ତି ଯେ ପିଲାମାନେ କମ୍ପୁଟର୍ ବି ତାଙ୍କୁ ଯୋଗେଇ ଦେଇଚନ୍ତି ଯେ ମାନେ କମ୍ପୁଟର୍ ବି ଛୁଆମାନେ ପାଠ ପଢ଼ିବେ ଏମିତି ଯଦି ସୁ ବହୁତ ସାରା ତାଙ୍କର ମାନେ ବହୁତ ସାରା ଏମିତି କରିକି ତାଙ୍କୁ ବହୁତ ଆଗକୁ ପିଲାମାନଙ୍କୁ କେମିତି ବହୁତ ଆଗକୁ ନେବେ ଗ ମାନେ ଏମିତି ପାଠ ପଢ଼ିକି ଯଦି ନୂଆ ଆମ ସେଠାରୁ ନୂଆ ନୂଆ ଜିନିଷ କିଛି ଶିଖିବେ ନୂଆ ପଦକ୍ଷେପ ବି କିଛି ନେଇକି ଜୀବନରେ ବହୁତ ଆଗକୁ ଯିବେ ବୈଜ୍ଞାନିକ ବୈଜ୍ଞାନିକ ପଦକ୍ଷେପ ବି ନେଇ ପାରିବେ ଉଦ୍ଭାବନ କରିପାରିବେ କିଛି ସେଇଟାରୁ ଶିଖିକି ଏମିତି ମାନେ ପାଠସାଠ ପଢ଼ିକି ସେଠାରୁ ରୋଜଗାରକ୍ଷମ ବି ପିଲାମାନେ ହୋଇପାରିବେ ସେଥିପାଇଁ ସରକାର ବହୁତ କିଛି ସୁବିଧା ସୁଯୋଗ ସବୁ ଯୋଗାଇ ଦେଇଛି